ଇମେଲ୍ ସେକ୍ସନ୍ରୁ କହୁଛନ୍ତି ହଁ ଆମେ ଏ ଦଶହରା ପାଇଁ ଆପଣଙ୍କ ପାଖରୁ ଗୋଟେ ଡ୍ରେସ୍ କିଣିବାର ଥିଲା କ'ଣ କିଛି ନୂଆ କ'ଣ ଡିଜାଇନ୍ ଆପଣଙ୍କର ଆସିପାରିବେ କଟନ୍ ଉପରେ କି ଆମର ହୁଁ ଡିଜାଇନ୍ ଏବେ ନୂଆ ଆସିଛି ନା ଏବେ ପୁରୁଣା କାଳିଆ ଯୋଉ ପୂର୍ବକାଳରେ ଆସିଛି ସବୁ ରେଟ୍ ସବୁ କଣ ରହୁଛି ପ୍ୟାଣ୍ଟ୍ ଉପରେ କେତେ ରହୁଛି ସାର୍ଟ ଉପରେ କେତେ ରହୁଛି ଦଶରା ପାଇଁ କିଛି ରିହାତି ରହୁଛି ନା ସମାନ ରେଟ୍ ରହୁଛି ସବୁଥିରେ ନା ଆମେ ଆପଣଙ୍କ ପାଖରୁ ସବୁବେଳେ ଆଣୁଛୁ ଆପଣ ଟିକେ କିଛି ଡିସ୍କାଉଣ୍ଟ୍ କରୁନାହାନ୍ତି

ଟି ସାର୍ଟ ଉପରେ କ'ଣ ନୂଆ ଆସିଛି ସାର୍ ରାଉଣ୍ଡ୍ ନେକ୍ ନା କଲର୍ ନେକ୍ ଆଉ ସବୁର ରେଟ୍ ସେଇ ସମାନ ରହୁଛି ଆପଣଙ୍କ ପାଖରେ କିଛି ଅଛି କି ଆପଣ ସେ ଡିଜାଇନ୍ ଆମକୁ ଦେଖେଇ ପାରିବେ କିଛି ଆପଣଙ୍କର ପେମେଣ୍ଟ ଅପସନ୍ କ'ଣ ରହୁଛି ଅନଲାଇନ୍ ରହୁଛି ନା କ୍ୟାସ୍ ଅନ୍ ଡେଲିଭରି କହୁ ହୁଁ ଆଚ୍ଛା ହଉ ମୁଁ ଆମେ ଆପଣଙ୍କ ନମ୍ବର୍ରେ ସେୟାର୍ କରିଦେବୁ ଆପଣ ଆମକୁ ଟିକେ ଫୋଟୋ ପଠେଇଦେବେ

ଆପଣଙ୍କ ଦୋକାନଟା କୋଉଠି ରହୁଛି ଟିକିଏ କହିବେ ଆପଣଙ୍କ ଦୋକାନଟା କୋଉଠି ରହୁଛି କୋଉ ଜାଗାରେ ଟିକେ ଲୋକେସନ୍ ହଁ ଆମେ ଆପଣଙ୍କ ନମ୍ବର୍ ସେୟାର୍ କରିଦେବୁ ଆପଣ ଆମକୁ ଟିକେ କ୍ୟାଟଲଗ୍ କିଛି ପଠେଇଦେବେ ହଁ ଆମେ ଯାଇ ଆପଣଙ୍କ ପାଖରୁ ଆଉ ଦୁଇ ଦିନ ଭିତରେ କ୍ୟାସ୍ ଅନ୍ ଡେଲିଭରିରେ ନେଇ ଆସିବୁ ଜିନିଷ